କିଏ କହୁଥିଲେ ହଁ ମୁଁ କହୁଛି କଲ୍ୟାଣୀ ପ୍ରଧାନ ପରିବାର ବିଷୟରେ କ'ଣ ଜାଣିବାର ଆମର ଆମେ ଚାରିଜଣ ରହୁଛୁ ହଁ ମୋର ସ୍ୱାମୀ ମୁଁ ମୋ ପୁଅ ଆଉ ମୋ ଝିଅ ଆଚ୍ଛା ସ୍ୱାମୀଙ୍କର ନାଁ ହେଉଛି ରଞ୍ଜିତ ମହାନ୍ତି ଆଉ ଝିଅ ନାଁ ହେଉଛି ଏଞ୍ଜଲ୍ ମହାନ୍ତି ପୁଅ ନାଁ ହେଉଛି ବୁବୁ ମହାନ୍ତି ବୟସ ତାଙ୍କର ପଞ୍ଚଷଠି ବର୍ଷ ସ୍ୱାମୀଙ୍କର ଆଉ ପୁଅର ପଇଁତିରିଶ ବର୍ଷ ଝିଅର ଚାଳିଶ ବର୍ଷ ନା ଏବେ କିଛି କାମ କରୁନାହାନ୍ତି ଘରେ ଅଛନ୍ତି ନା ଆମ ପୁଅ ବାହା ହେଇନି ପୁଅର ବାହାଘର ହେଇନି ପୁଅ ତ କିଛି କରୁନି ଯାହା ଏମିତି ପେନସନ୍ ମିଳୁଛି ଆଉ କିଛି ଘର ଭଡ଼ା ଲାଗିଛି ଜମି ଚାଷ ବାସ ହେଉଛି ଏଇ ସବୁ ଆଉ ନା ସେ ମୋ ପାଖରେ ହିଁ ରହୁଛି ଆମ ଘରଟା ଛାତ ଘର ନାଇଁ ଗୋଟେ ତାଲା ର ଘରଟା ନାଇଁ ଜଣେ ପେନସନ୍ ପାଉଛନ୍ତି ମାସକୁ ଯାହାବି ହେଲେ ପଚିଶ ହଜାର ଭିତରେ ଖର୍ଚ୍ଚ ହେଉଛି ନା ନା ପେନସନ୍ ପଇସାରେ ହେଉନି ଡ଼ାକ୍ତର ଖର୍ଚ୍ଚ ଅଛି ଡ଼ାକ୍ତରଖାନା ଯିବାକୁ ପଡ଼ୁଛି ରୋଗ ଅଛି ବିଭିନ୍ନ ପ୍ରକାର ଅସୁବିଧା ଅଛି ବନ୍ଧୁବାନ୍ଧବ ଦେଖିବାର ଅଛି ତ ସେତିକି ପଇସାର କୋଉଠି ହେବ ଆମେ ଯାହା ଏ ଚାଷବାସ ଏମିତି କରିକି ଚଳି ଯାଉଛୁ ଆଉ ଆଚ୍ଛା ପୁଅଟା ବି ଏ ପାସ୍ କରିଛି ଝିଅଟା ପ୍ଲସ୍ ଟୁ ପାସ୍ କରିଛି ନା କିଛି କାମ କରୁନାହାନ୍ତି ଆଜିକାଲି ତ ପାଠ ପଢ଼ିକି ଚାକିରୀ ନାହିଁ ଆଉ କ'ଣ କାମ କରିବେ ଆଜ୍ଞା